ଆପଣ କିଏ ମୋବାଇଲ ଦୋକାନରୁ କହୁଛନ୍ତି କି ଆପଣ ଦୋକାନରେ ମୋବାଇଲ ୱାନପ୍ଲସ ମାଲ ଅଛି କେ କେତେ ଦାମ ପଡ଼ିବ ୱାନପ୍ଲସ

ୱାନପ୍ଲସ ମୋବାଇଲ କେତେଦିନ ସିକ୍ସ ଜିବି ରାମ କେତେ କେତେ ଟଙ୍କା ପଡ଼ିବ ଫାଇ ଏମାଇ ଏମାଇ ଯେଉଁ ଫାଇନାନ୍ସ ଫାଇନାନ୍ସ କେତେ ଟଙ୍କା ପଡ଼ିବ ଯୋଉ ଫାଇନାନ୍ସ କରଲେ ଳେତେଟଙ୍କା ଦେଇ ଉଠେଇବାକୁ ପଡ଼ିବ ଫାଇନାନ୍ସ କରଲେ ୱାନପ୍ଲସ ମୋବାଇଲ ୱାନପ୍ଲସ ମୋବାଇଲରେ କ'ଣ ଭଲ ଭଲ କ୍ୱାଲିଟି କ'ଣ କ'ଣ ଅଛି ମୋବାଇଲସ ଆପଣଙ୍କ ଦୋକାନରେ କ'ଣ କ'ଣ ଭଲ ଭଲ କ କ୍ୱାଲିଟି ମୋବାଇଲ ଅଛି କେ କେତ ତୁମ ଦୋକାନ କେତେଟାରୁ କେତେଟା ପର୍ଯ୍ୟନ୍ତ ଖୋଲା ରହୁଛି ଦୋକାନ ସକାଳ ଆଠଟାରୁ ତା'ହେଲେ ମୋବାଇଲ ମୁଁ ସେ ଯେଉଁ ଫାଇନାନ୍ସ କରିଲେ ଦଶହଜାର ଟଙ୍କାର ଉଠେଇବି ମୋବାଇଲ ଫାଇନାନ୍ସ କଲେ ଆଉ ଭଲ ମୋବାଇଲ ଆଉ ତା'ରୁ ଆହୁରି ଭଲ ମୋବାଇଲ ନାହିଁକି ଯେଉଁ ଯେମିତିକି ସାମସଙ୍ଗ ଆଇଫୋନ ନୋକିଆ ଅଛି

ଯେଉଁ ହଁ ଯେଉଁ ଯେଉଁ ଯେଉଁ ଓପୋ ଯେଉଁ ଯେ ନୂଆ ଯେଉଁ ବାହାରଛି ଯେ ଓପୋ ଇଲେଭେନ ଯେଉଁ ଟେନ ଥ୍ରୀ ଯେ ସେ ସେ କେତେ ଦାମ ପଡ଼ିବ ଯେ ଯେଉଁ ଫାଇଭ ଜି ସେଟ ଯେଉଁ ମୋବାଇଲ ଆସିବ ସେଇଟା କି ନାହିଁ ଫାଇଭ ଜି ସେଟ ମୋବାଇଲ ଯେଉଁ ଯେଉଁ ତା'ର ଉପର ଯେଉଁ ଦାମ ମୋବାଇଲ ନାହିଁକି ସେ ଯେ ଯେମତି ଚାଳିଶ ପଇଁଚାଳିଶି ପଚାଶ ହଜାର ଭିତରେ ଆସିବ ସେମିତି ମୋବାଇଲ ଅଛି ତା'ର ତା'ର ଯେ ଯୋ ଓପୋ ଯେଉଁ କହିଥିଲି ଯେ ପଚାଶ ହଜାର ଟଙ୍କାର ଯେଉଁ ମୋବାଇଲ ସେଇଟା ଫାଇନାନ୍ସ କେତେ ଟଙ୍କା ପଡ଼ିବ ଯେ ଫାଇନାନ୍ସ

ଫାଇନାନ୍ସ କେତେ ପଡ଼ିବ

ଡା ଡାଉନ ପେମେଣ୍ଟ କେତେ ବାନ୍ଧିବାକୁ ପଡ଼ିବ ଡାଉନ ପେମେଣ୍ଟ କେତେ ମାସକୁ କେ କେ କେତେ ମାସକୁ ବାନ୍ଧିବାକୁ ପଡ଼ିବ ସେ ଫାଇନାନ୍ସ

ଦେଢ଼ ବର୍ଷ ମାନେ ଏଇଠି କେତେ ଠିକ ଅଛି ତା'ହେଲେ ଯେଉଁ ଯୋ ଓପୋ ଯେଉଁଟା କହୁଥିଲି ଯେ ସେ ୱାନପ୍ଲସ ଠିକ ଅଛି ସେ ୱାନପ୍ଲସ ଯଦି ଆପଣ କହୁଥିଲେ ଯେ ଷାଠିଏ ହଜାର ପଡ଼ିବ ହାଁ ତା'ର ଦାମ ବି ସେମିତି କି ପନ୍ଦର କି ବାର ହଜାର ବାନ୍ଧିବାକୁ ପଡ଼ିବ କି

ହଁ ସେ ସେ ମୋବାଇଲର କ'ଣ କ'ଣ କ୍ୱାଲିଟି ଭଲ ଭଲ ଦେଇଛି ସେ କେତେ ଜିବି ରାମ ସେଇଟାର ୱାନପ୍ଲସର ହଁ ଆଡ୍ରେସ କେଉଁଠି ହଁ ଠିକ ହଁ ହଁ ଠିକ ଅଛି ହଁ ଠିକ ଅଛି